ପୁରୀ ଜିଲ୍ଲାରେ ଅବସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସେଇଟା ହେଉଛି ଆମ ରାଜ୍ୟର ସବୁଠାରୁ ମୁଖ୍ୟ ଧାର୍ମିକ ସ୍ଥଳୀ ଏବଂ ଯାଜପୁରରେ ଅବସ୍ଥିତ ଥିବା ବିରଜା ମନ୍ଦିର ସେଠାରେ ସେଇଟା ହେଉଛି ମଧ୍ୟ ଆମର ଧାର୍ମିକ ସ୍ଥଳୀ ଆଉ ବ୍ରହ୍ମପୁରରେ ଥିବା ଚର୍ଚ୍ଚ ଏବଂ ତାରାତାରିଣୀ ମନ୍ଦିର ଏଗୁଡ଼ିକ ସବୁ ଆମର ଆମ ରାଜ୍ୟର ମୁଖ୍ୟ ଧାର୍ମିକ ସ୍ଥଳୀ ଏବଂ ଉପାସନା ସ୍ଥଳୀ ସେଠାକୁ ଗଲେ ଆମକୁ ବହୁତ ଭଲ ଲାଗେ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀରେ ମଧ୍ୟ ଅବସ୍ଥିତ ଯାହାକୁ ଶଙ୍ଖକ୍ଷେତ୍ର ନାମରେ ମଧ୍ୟ କୁହାଯାଉଛି